ମୋର ପ୍ରିୟ ଲେଖକ ହେଉଛନ୍ତି ଜଗନ୍ନାଥ ଦାସ ଏବଂ ଜଗନ୍ନାଥ ଦାସ ମୋତେ ବହୁତ ପସନ୍ଦ ସେ ଯେତେବେଳେ ମହାଭାରତ ସଂସ୍କୃତିରେ ଲେଖା ଥିଲା ସେତେବେଳେ ପ୍ରାୟତଃ ସମସ୍ତେ ଜାଣି ପାରୁନଥିଲେ ବୁଝିପାରୁନଥିଲେ ସଂସ୍କୃତ ଏବଂ କିଛିଟା ଜାଣିଥିବା ସଂସ୍କୃତି ଜାଣିଥିବା ବ୍ୟକ୍ତି ମଧ୍ୟ କେବଳ ବୁଝିପାରୁଥିଲେ ସେଇଥିପାଇଁ ଜଗନ୍ନାଥ ଦାସ କ'ଣ କରିଥିଲେ ନା ସଂସ୍କୃତ ଭାଗବତକୁ ସେ ଓଡ଼ିଆ ଭାଗବତରେ ଲେଖିଥିଲେ ଆଉ ସେ ଓଡ଼ିଆ ଭାଗବତ ଯେଉଁ ଲେଖିଥିଲେ ସେଇଟା ନବାକ୍ଷରୀ ବୃତରେ ଲେଖିଥିଲେ ସେଇଟା ମୋତେ ବହୁତ ପସନ୍ଦ ଲାଗେ ଏବଂ ଯେପରି ଗୋଟିଏ ପଦର କେବଳ ନଅଟି ଅକ୍ଷର ଆର ପଦରେ ମଧ୍ୟ ନଅଟି ଅକ୍ଷର ତାପରେ ପରବର୍ତ୍ତୀ ପୂର୍ବବର୍ତ୍ତୀ ଆର ପଦରେ ମଧ୍ୟ ନଅଟି ଅକ୍ଷର ଏମିତି ଥାଏ ସେ ତାକୁ ନବାକ୍ଷରୀ ବୃତ୍ତି ବୋଲି କୁହାଯାଏ ଏବଂ ଓଡ଼ିଆ ମହାଭାର ଓଡ଼ିଆ ଭାଗବତ ପୁଅ ସବୁ ଯେତେ ନବାକ୍ଷରୀ ବୃତ୍ତିରେ ଲେଖାଯାଇଛି